ଏଇ ଯେ ରାସ୍ତା କାମ ଆସିଛି ରାସ୍ତା କାମ ଅଧାରେ ରହିଯିବ ନା କଣ୍ଟ୍ରାକ୍ଟର୍ ମାଧ୍ୟମକୁ କଣ୍ଟ୍ରାକ୍ଟର୍କୁ ଭଲସେ ବୁଝାଇବା ସେ କିଛି ଭଲ ହବ ଆରେ ଆପଣ ତ ହେଲେ ମୁ ଗାଁର ମୁଖିଆ ଆପଣଙ୍କୁ ନ ନ ବୁଝିକି ଇଏ ଆଉ ଅଧ ଖଣ୍ଡିଆ କାମଗୁଡ଼ା ଯେଉଁ ବାକି ପଡ଼ିଛି କଣ୍ଟ୍ରାକ୍ଟର୍ମାନଙ୍କ ସହିତ କେମିତି ଯୋଗାଯୋଗ କରିକି ଭଲସେ କାମଟା ହେବ ତା'ପରେ ସେମାନଙ୍କୁ ନେଇକି ଆମେ କେମିତି ଆଗେଇବା ସେଇ କଥାଟା ଆପଣ ବୁଝନ୍ତୁ ହଁ ଯେ ଗୋଟେ କାମ ସରିକି ଆଉ ଗୋଟେ କାମ ଧରିଲେ ସିନା ଭଲ ହୋଇଥାନ୍ତା ଆଉ ଗୋଟେ କାମ ନ ସରୁଣୁ ତିନିଟା କାମ ଧରିଲେ ତ କୌଣସି ସୁବିଧା ହୋଇପାରିବ ନାହିଁ ରେଜିଗନେସନ୍ ଆପେ ଆପେ ଦେଇଦେ ହଁ ଆସ୍ତେ ଆସ୍ତେ ଆମେ ନିଜେ ନିଜେ ଆମ ଭି ଭିତରେ କେହି ଜଣେ ବାହାରିକି କାମ ଗୁଡ଼ାକ କରି ନଥିଲେ ଭଲ ହୋଇ ନ ଥାଆନ୍ତା ସେଇ କଥା ସେଇ କଥା ପାଇଁ ତ ମୁଁ ଆପଣଙ୍କୁ ଥରେ କହିଥିଲି ଯେ ଏମିତି କଥା ଆଉ କି କରିବା ଆଉ ଗୋଟେ କାମ ସରିକି ଆଉ ଗୋଟେ କାମରେ ହାତ ଦେଲେ ବୋ କେମିତି ଉପକାର ନ ହୋଇଥାନ୍ତା ଆଉ ଯେଉଁ ପୋଖରୀ କାମଟା ଆସିଥିଲା ଆଉ ଯାହା ପାଇଁ କି ଖୋଳିବା ପାଇଁ ଆଉ ତେବେ ସମସ୍ତେ ଏକଜୁଟ ହୋଇଗଲେ ସିନା ଆଉ ଏକେଲା ଯାଇକି ଇଏ ହେବନା ଆଜି ତେବେ ସନ୍ଧ୍ୟାବେଳେ ସମସ୍ତେ ବସିଲେ ଭଲ ହୋଇଥାନ୍ତା ଉଁ ହଉ ତେବେ ଆଜି ବସିବା